ମୋ ବଗିଚାରେ ଫୁଲ ଫୁଲ ଗଛ କରିବା ଲଗାଇବାକୁ ବହୁତ ଖୁସି ଲାଗେ ମାର୍କେଟରୁ ଫୁଲ ଗଛ ପନିପରିବା ଗଛ ସବୁ ଆଣି ମାର୍କେଟରେ ଲଗାଇବା ଯାଏ ମୋତେ ମୁଁ ଜାଣିପାରିଲେ କାକା ଦଦାକୁ ପଚାରିକି କେମିତି ହବ କି ଲଗା ହବ କ'ଣ ପଚାରିକି ଲଗାଏ ଆଉ ପଚାରିକି କେମିତି ସାର ଦିଆହବ କେମିତି କ'ଣ କରାଯିବ ମୋ ଦାଦାକୁ ପଚାରିକି କରୁଛି ଫୁଲ ଗଛ ଲଗାଇବାକୁ ମୋତେ ବହୁତ ଫୁଲ ଗଛ ପନିପରିବା ଲଗାଇବାକୁ ବହୁତ ଲାଗେ ମୁଁ ବାରିିକାନି ଫୁଲ ଗଛ ଲଗାଇ ବହୁତ ସୁନ୍ଦର ବି ଲଗେଇ ଲାଗୁଛି ମୁଁ ଫୁଲ ଗଛରେ କେମିତି ସାର ଦିଆଯାଏ କ'ଣ କରାଯାଏ ଆମର ଯେକୌଣସି ବି ଆମ ଦଦାକୁ ପଚାରି କରନ୍ତି